ଓଡ଼ିଶାର ପ୍ରମୁଖ ଚଳଚ୍ଚିତ୍ର ପ୍ରେକ୍ଷାଳୟ ଯାହା ନବୀନତମ ଚଳଚ୍ଚିତ୍ର ଦେଖାଏ ଏହାହେଲା ବୃନ୍ଦାବନ ସାଗର ସଙ୍ଗମ ଏବଂ ସମ୍ରାଟ ସିନେମା ସମ୍ରାଟ ସିନେମା ହଲ୍ କଟକରେ ଅଧିକାଂଶ ନୂଆ ଫିଲ୍ମ ଏଇଠାରେ ପଡ଼ିଥାଏ ମଲ୍ଟି ଷ୍ଟୋର ମଲ୍ଟି ଷ୍ଟୋର ହେଲା ଆଇନକ୍ସ ଏଠାରେ ବଡ଼ବଡ଼ ଦୁଇଟା ସ୍କ୍ରିନ୍ ଲାଗିଥାଏ ଦୁଇପ୍ରକାର ଫିଲ୍ମ ମଧ୍ୟ ଚାଲିଥାଏ ଏହାର ଟିକେଟ୍ ମୂଲ୍ୟ ହେଲା ଚାରିଶହରୁ ପାଞ୍ଚ ଶହ ମଧ୍ୟରେ ଥାଏ ଅନ୍ୟ ପ୍ରେକ୍ଷାଳୟରେ ଟିକେଟ୍ ମୂଲ୍ୟ ଶହେରୁ ଦୁଇଶହ ମଧ୍ୟରେ ଥାଏ